ଏଇ ଯୋଉ ଯେ ଗୋଟେ ଭୋଜି ଅଛି ତ ଟିକେ ସାମାନ ଦରକାର ଥିଲା ଆଉ ରାସନ୍ ଟିକେ ଦରକାର ଥିଲା ସେମିତି କିସ ପଡ଼ୁଛି ପଇସା ହଁ ହଁ

ଛଅଶହ

ହଁ କି କି ଦେଉଛନ୍ତି କି ସାମାନ୍ ହଁ ଟିକେ ଡିଜାଇନ୍ କରିବା ଗଦି ଫଦି ଚେୟାର୍ ଫେୟାର୍ ହଁ ହଁ ଆଉ ରାସନ୍ ସାମାନ୍ ସବୁ ଜିନିଷ ରଖୁଛନ୍ତି ନା ହଁ ହଁ ଆଉ କେତେବେଳେ କହିବା ପାଇଁ ପଡ଼ିବ ସେମିତି ନେଲେ କେତେବେଳେ କହିବ ନେବା ପାଇଁ ହେଲେ ହଉ ହଉ ହଁ ମିସ୍ତ୍ରୀ ଯିବେ ନା ହଁ ହଁ ହଁ କଥା ହେଇକିନା ଦେଇ ଦେଇକି ହଁ ହଁ ହଉ ଠିକ ଅଛି ତାହେଲେ

ହଉ ଦରକାର ହେଲେ ମୁଁ କହିବି